ହଁ ହ୍ୟାଲୋ ଆଜ୍ଞା ଏଇଟା ରୁଚି ରେଷ୍ଟୁରାଣ୍ଟ ନା ହଁ ଏଇ ଆମେ ରବି ସାହୁ କହୁଥିଲି ସୋନପୁରରୁ ହଁ ଯେନ୍ କାଲି ଯେନ୍ ଯେନ୍ ଅର୍ଡ଼ର୍ ନାଇଁ କରିଥିଲି କାଁ ଭାତ ଡ଼ାଲି ତରକାରୀ ମାଂସ ପାମ୍ପଡ଼ ଚିପ୍ସ ଏଇଟା ଯେନ୍ ଅର୍ଡ଼ର୍ କରିଥିଲି ଆଜ୍ଞା ବହୁତ ଟେଷ୍ଟି ଲାଗ୍ଲା ବହୁତ ବଢ଼ିଆ ଆଉ ଆପଣଙ୍କର ଡ଼େଲିଭରି ବଏ ବି ବହୁତ ବଢ଼ିଆ ଆମର ଘରେ ସମସ୍ତେ ଖାଇଲୁ ବହୁତ ବଢ଼ିଆଁ ବହୁତ ଟେଷ୍ଟି ଆପଣଙ୍କର ପାମ୍ପଡ଼ ଅଛି ସେ ବି ବହୁତ୍ ବଢ଼ିଆ ଆରୁ ମୁଇଁ ଥିଲା ଏଇଟା ଫୋନ୍ କଲି ଯେ ଏଟା ଆପଣଙ୍କୁ ଆଉ ଥରେ ଏଇଟା ମାନେ ଅର୍ଡ଼ର୍ କର୍ବାର୍ ଲାଗି ଆରୁ ଆପଣଙ୍କର ସବୁ ଭଲ୍ ଅଛେ ବହୁତ ବଢ଼ିଆ ଆପଣ ମସଲା ଆଇଟମ୍ଗୁଡ଼ାକ ବି ବଢ଼ିଆଁ ପୁରା ଟେଷ୍ଟି ବହୁତ ରୁଚି ବହୁତ ଟେଷ୍ଟ ବହୁତ ବଢ଼ିଆଁ ଅଛିଆ ଆଇ ମୁଁ ହେତି ଲାଗି ଏଇଟା ଆପଣଙ୍କରନକି ଆଉ ଥରେ ଏଇଟା ମାନେ ଅର୍ଡ଼ର୍ କର୍ବାର୍ ଲାଗି ହେଲା ମୁଁ କଲ୍ କରିଥିଲି ଆଇ ଆପଣ ଡ଼େଲିଭରି ବି ବହୁତ ବଢ଼ିଆଁ ଡ଼େଲିଭରି ବଏ ହଉ ଧନ୍ୟବାଦ ଆଜ୍ଞା